ମୁଁ ମୋ ନିଜ ବଗିଚାରେ ଖତ ବ୍ୟବହାର କରିବି ଖତ ବ୍ୟବହାର କଲେ ଅଧିକ ଫସଲ ହୋଇଥାଏ ଅଧିକ ଫଳ ଦେଇଥାଏ ଫସଲ ବି ଭଲ ହୋଇଥାଏ ଖତ ଗୋବର ସବୁ ମୋ ଜମିରେ ବଗିଚାରେ ଗୋବର ଖତ ବ୍ୟବହାର କରିବି ଏବଂ ଅଧିକାଂଶ ପାଣି ଦେବି ଗୋବର ଖତ ବ୍ୟବହାର କଲେ କୌଣସି ପନିପରିବାରେ କିଛି ଅସୁବିଧା ହୋଇନଥାଏ ଏବଂ ଫଳ ମଧ୍ୟ ଭଲ ଫଳିଥାଏ ରାସାୟନିକ ସାର ଯେଉଁମାନେ ପ୍ରୟୋଗ କରୁଛନ୍ତି ସେଗୁଡ଼ା ବିଭନ୍ନ ପ୍ରକାର ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ପନିପରିବା ବି ବହୁତ ବଡ଼ ବଡ଼ ଦିଶୁଛି ତେଣୁ ନିଜର ଆଧୁନିକ ସମାଜରେ ଲୋକମାନେ ରାସାୟନିକ ସାରକୁ ବେଶି ପ୍ରୟୋଗ କରନ୍ତି କିନ୍ତୁ ମୁଁ ମୋ ବଗିଚାରେ ମୁଁ ଗୋବର ଖତ ଦେଇ ଫସଲ କରିବି ଗୋବର ଖତରେ ପଇସା ଲାଗେନି ଏବଂ ଲୋକମାନେ ଲାଭବାନ ହୁଅନ୍ତି ଆଉ ଆଉ ଗୋଟିଏ ଜାଗାରେ ମୋର ଯେଉଁ ଘରର ପନିପରିବା କାଟୁଛି ସେଇ ଚୋପାକୁ ସବୁ ଗୋଟିଏ ଜାଗାରେ ପକାଏ ସେଗୁଡ଼ା ମଧ୍ୟ ଯେତେବେଳେ ଖତ ହୋଇଯାଏ ସେଗୁଡ଼ାକୁ ମଧ୍ୟ ମୁଁ ଗଛ ମୂଳରେ ଦେଇ ଦେଇଥାଏ ଏବଂ ସେଗୁଡ଼ା ମଧ୍ୟ ଦେଲା ଦେବା ଦ୍ୱାରା ଫସଲ ମଧ୍ୟ ଭଲ ହୋଇଥାଏ ବିଶେଷ କରି ବାଇଗଣ ଲଙ୍କା ଗଛରେ ମୁଁ ସେଇ ସବୁ ସାର ଦେଇଥାଏ ଏଇ ଏଇ ସାର ଦେଲେ ଗଛର ଯେକୌଣସି ଫଳ ଫଳେ ଖୁବ ହୃଷ୍ଟପୃଷ୍ଟ ହୋଇ ଫଳିଥାଏ